ହ୍ୟାଲୋ ଥ୍ୟାଙ୍କ ୟୁ ଆପଣଙ୍କଟାରୁ କିଣିଥିବା ବ୍ୟାଗ୍ଟି ମୋର ବହୁତ ଭଲ ଅଛି ସମସ୍ତେ ତାହା ଦେଖିକି ଭଲ କହୁଛନ୍ତି ଏବଂ ଏହା ରଙ୍ଗ ଓ କ୍ୱାଳିଟୀରେ ମଧ୍ୟ ଉତ୍ତମ ଅଟେ ତେଣୁ ମୋ ବନ୍ଧୁ ମଧ୍ୟ ଅର୍ଡ଼ର କରିବାକୁ ଚାହୁଁଛନ୍ତି ଧନ୍ୟବାଦ ଆପଣଙ୍କ କମ୍ପାନୀକୁ ଏହିପରି ଜିନିଷ ଦେଇଥିବାରୁ ତେଣୁ ଯଦି ଆପଣ ଏହାର ରେଟ୍ରେ କିଛି ପରିବର୍ତ୍ତନ କରନ୍ତି ତେବେ କଷ୍ଟମରକୁ ଟିକିଏ ଭଲ ଲାଗନ୍ତା ଧନ୍ୟବାଦ